ମୁଁ ଯେଉଁ ସୂର୍ଯ୍ୟା କମ୍ପାନୀ ଷ୍ଟୋଭ୍ଟେ ଆଣି ବ୍ୟବହାର କରୁଥିଲି ପ୍ରାୟ କିଛିଦିନି ବ୍ୟବହାର କଲା ପରେ ସିଏ ଯେଉଁ ଚୁଲାଟା ଆସ୍ତେ ଆସ୍ତେ କମ୍ ଜଳୁଛି ଓ ସୁଇଚ୍ ବନ୍ଦ କରିବାର ଅନ୍ କରିବାରେ କଷ୍ଟ ହେଉଛି ଓ ମୁଁ ଯାଇଥିଲି ସେ ସୂର୍ଯ୍ୟା କମ୍ପାନୀ ପରିବର୍ତ୍ତେ ମୁଁ ଅଲଗା କେଉଁ କମ୍ପାନୀରୁ ଆଣିଥିଲେ ଭଲ ହେଇଥାନ୍ତା